ଆମ ଅଞ୍ଚଳରେ ଲୋକମାନେ ପଶୁପାଳନ କରନ୍ତି ତ କିଏ ଗାଈର କ୍ଷୀର ବିକ୍ରି କରନ୍ତି ତ କୁକୁଡ଼ାର ଅଣ୍ଡାବି ବିକ୍ରି କରିକି ଚଳନ୍ତି କହନ୍ତି ବାହାଘରବେଳେ ବାହାଘରବେଳେ ଛେଳି ଛେଳି ସମସ୍ତ ଘର ଘରକା ରଖିଥାନ୍ତି ବାହାଘର ବେଳେ ସେ ସେଥିରେ ମାନେ ମାଂସ ବିକ୍ରି କରନ୍ତି କରିକି ସେଥିରେ ସିଏବି ଭୋଜନାଳୟ କରିକି ଖାଆନ୍ତି ଆଉ ଆମର ବି ଆମର ବି ଛେଳି କୁକୁଡ଼ା ବି ରଖିଥାଉ ରଖିଚୁ ତ କେବେ ବେଳେବେଳେ ମୋ ମାଆ ବୁଝେ ଆଉ କେତେବେଳ ମୁଁ ବୁଝେ ଆଉ ମୋ ଭାଇ ବୁଝେ ଆଉ ଆମ ଘରେ ବି ଛେଳି କୁକୁଡ଼ା କୁକୁର ଅଛନ୍ତି ଆମେ ବୁଝୁ ତାଙ୍କ କଥା